ମୋର ସ୍ମରଣୀୟ ବାଇକ୍ ହେଲା ମୁଁ ବୁଲେଟ୍ ଟି ନେଇକି ଗୋଟିଏଥର ମୁଁ ସମ୍ବଲପୁର ଯାଇଥିଲି ଏବଂ ସେଠାରେ ବୁଲାବୁଲି କରିକି ଆସିଥିଲି ଏବଂ ସେହି ବାଇକ୍ ଟି କୌଣସି ବାଟରେ କୌଣସି ଅସୁବିଧା ହୋଇନଥିଲା ଏବଂ ଠିକ ସମୟରେ ଯାଇଥିଲି ଏବଂ ଠିକ ସମୟରେ ଆସିଥିଲି ସେଠାରେ ଆମର ବହୁତ ବୁଲାବୁଲି କରିଥିଲି ଏବଂ ମୋର କୌଣସି ଗାଡ଼ିର କୌଣସି ବି ମୋର ପାର୍ଟ କିଛି ଖରାପ ହୋଇନଥିଲା କିନ୍ତୁ କିନ୍ତୁ ସେଥିରେ ଆମର କ'ଣ ହୋଇଥିଲା ନା ଟ୍ୟୁବରେ ଆମର ଦୁଇଟି ଲୁହାକଣ୍ଟା ପଶିଯାଇଥିଲା କିନ୍ତୁ ମୋତେ ଠିକ ସମୟରେ ବାଇକ୍ଟି ଆଣିକି ମୋତେ ଘରେ ପହଞ୍ଚାଇଥିଲା ଯାହା ଫଳରେ ମୁଁ ସେଠାରେ ଥିବା ସବୁ ଦର୍ଶନୀୟ ସ୍ଥାନ ହୀରାକୁଦ ସମ୍ବଲପୁର ଏବଂ ସମ୍ବଲପୁରରେ ଥିବା ବିଭିନ୍ନ ପ୍ରକାର ପାର୍କ ଅଭୟାରଣ୍ୟ ସେଗୁଡ଼ିକ ସବୁ ମୁଁ ବୁଲିକରି ଆସିଥିଲି ଯାହାଫଳରେ କି ମୋ ବାଇକ୍ ମୋ ପାଇଁ ସବୁଠାରୁ ସ୍ମରଣୀୟ ହୋଇ ରହିବ ଏବଂ ସିଏ ମୋର ସବୁଠାରୁ ଲକି ବାଇକ୍ ବୋଲି ମୁଁ ଅନୁଭବ କରେ